ଆଇନଗତ ଦସ୍ତାବିଜ ସୃଷ୍ଟି କରିବାରେ ମୋର ବି କିଛି ଅଭିଜ୍ଞାତା ନଥିଲେ ମଧ୍ୟ ମୁଁ ତା ସମ୍ପର୍କରେ କିଛି କିଛି ଜାଣିଛି ପ୍ରତ୍ୟେକ ସରକାରୀ କାଗଜପତ୍ର ପାଇବାକୁ ହେଲେ ପ୍ରଥମେ ଆର୍ ଆଇ ପାଖକୁ ଯିବାକୁ ପଡ଼େ କାହିଁକି ନା ସେ ହେଉଛନ୍ତି ଏରିଆର ଜମି ମାଲିକ ତାଙ୍କଠାରୁ ସୁପାରିଶ ହେଲା ପରେ ସେହି କାଗଜପତ୍ର ତହସିଲ ଜିଲ୍ଲାପାଳ କିମ୍ବା କୋର୍ଟକୁ ଯାଇଥାଏ ପ୍ରତ୍ୟେକ ସରକାରୀ କାଗଜପତ୍ର ବା ଦସ୍ତାବିଜ ସାଧାରଣତଃ ପାଇବା କଷ୍ଟ ହୋଇଥାଏ